ଓଡ଼ିଆ ଭାଷାର ବହୁତ ବୈଶିଷ୍ଟ ଅଛି ଯେପରିକି ବ୍ୟାକରଣ ଏବଂ ଶବ୍ଦର ଉଚ୍ଚାରଣ ଓଡ଼ିଆ ଭାଷାରେ ବହୁତ ଗୁଡ଼ାଏ ମାତ୍ରା ଏବଂ ଅକ୍ଷର ଅଛି ଯେଉଁଟା କି ଅନ୍ୟ ଭାଷାରେ ଦେଖିବାକୁ ମିଳି ନଥାଏ ଓଡ଼ିଆ ର ଗୋଟିଏ ଶବ୍ଦରେ ଯଦି ଅନେକ ଗୁଡ଼ିଏ ମାତ୍ରା ଲାଗି ଯାଇଥାଏ ଏହା ଉଚ୍ଚାରଣ କରିବା କଷ୍ଟସାଧ୍ୟ ହୋଇଥାଏ କିନ୍ତୁ ଏହି ବାକ୍ୟ ଗୁଡ଼ିକ ସାହିତିକ ଭାଷା ହୋଇଥିବାରୁ ଏହା ଅଳ୍ପ ପରିମାଣରେ ବ୍ୟବହୃତ ହୁଏ